ଓଡ଼ିଆ ଭାଷା ପାଇଁ ଆମ ଓଡ଼ିଆ ଜାତି ଗର୍ବିତ ଓଡ଼ିଆରେ ବହୁତ ପତ୍ର ପତ୍ରିକା ଲେଖା ଯାଇଛି ଓଡ଼ିଆ ରେ ଯାତ୍ରା ଡ୍ରାମା ଏଭଳି ସବୁ ପ୍ରଚାର କରାଯାଉଛି ମହାଭାରତ ରାମାୟଣ ବି ଟିଭି ମାଧ୍ୟମରେ ଓଡ଼ିଆରେ ଦେଖାଉଛନ୍ତି କବିତା କବିତା ବଡ଼ ବଡ଼ କବି ମାନେ ବହୁତ ଓଡ଼ିଆରେ ପ୍ରଶଂସା ଯୋଗ୍ୟ କବିତା ସବୁ ଲେଖି ଅମର ହୋଇଛନ୍ତି ସାହିତ୍ୟ ଓ କବିତାକୁ ନେଇ ଓ ଓଡ଼ିଆ ଜାତି ବହୁ ଗର୍ବିତ ସାହିତ୍ୟ କବିତା ଆମ ଓଡ଼ିଆ ଜାତିର ଗର୍ବ ଓଡ଼ିଆମାନଙ୍କର ବି ଗର୍ବ ଓ ଓଡ଼ିଆ ଜାତି ପାଇଁ ଆମର ସାହିତ୍ୟ ଓ କବିତା ଏସବୁ ଦରକାରେ କବିମାନେ ବହୁତ କବିତା ଲେଖିଛନ୍ତି ବଳରାମ ଦାସ କବି ସୂର୍ଯ୍ୟ ବଳଦେବରଥ ଏମାନେ ବହୁତ ପ୍ରକାର କବିତା ଲେଖିଛନ୍ତି କବି ଗଙ୍ଗାଧର ମେହେର ମଧ୍ୟ ବହୁତ କବିତା ଲେଖି ଅମର ରହିଛନ୍ତି